ଛଅ ଏପ୍ରିଲ ଦୁଇହଜାର ତେର ପଚିଶି ମେ ଦୁଇହଜାର ସତର କୋଡ଼ିଏ ଜାନୁଆରୀ ଦୁଇହଜାର ଉଣେଇଶି ଛବିଶି ଅଗଷ୍ଟ ଦୁଇହଜାର ଏକୋଇଶି କୋଡ଼ିଏ ଜୁନ ଦୁଇହଜାର ଚଉଦ